କିଏ ଆପଣ ଟେଲର୍ ମ୍ୟାଡ଼ାମ୍ କହୁଛନ୍ତି ତ ହଁ ମୋର ଭାଇ ବାହାଘର ଅଛି ଆଗକୁ ତ ସିଏ ଶାଢ଼ୀଟା ଟିକେ ମୁହଁ ସିଲେଇ ହେଇଥାନ୍ତା ଫଲ୍ ଲାଗିଥାନ୍ତା ଆଉ ଲେହେଙ୍ଗାଟା ସିଲେଇ ହେଇଥାନ୍ତା ବ୍ଲାଉଜ୍ ତିଆରି ହେଇଥାନ୍ତା ଆଉ କ'ଣ ହେଇପାରିବ ହଁ ଆଉ ସେ କୋଡ଼ିଏ ପଚିଶଦିନ ଅଛି ଟାଇମ୍ ଆଉ ଆଉ କେତେ କ'ଣ ଲେହେଙ୍ଗା ସିଲେଇ କଲେ ଆପଣ କେତେଟଙ୍କା କ'ଣ ନେଉଛନ୍ତି

ଆଜ୍ଞା ଆଉ ବ୍ଲାଉଜ୍ଟା ବ୍ଲାଉଜ୍ଟା ଟିକେ ଯେଉଁ ଶାଢ଼ୀର ବ୍ଲାଉଜ୍ଟା ଟିକେ ଡିଜାଇନ୍ ହେବ ହାତ ଡିଜାଇନ୍ ହେବ ପଛପଟ ଡିଜାଇନ୍ ହେବ ଆଉ କେତେ କ'ଣ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଲେହେଙ୍ଗାଟା କେତେ ରେଟ୍ ପଡ଼ିବ କ'ଣ ତା'ଧିଏରେ ଲେହେଙ୍ଗାଟା ବ୍ଲାଉଜ୍ଟା ଭଲସେ ସିଲେଇ ହେବ ଆଉ ତା'ର ଅସ୍ତ୍ର ପଡ଼ିବ ଲେହେଙ୍ଗାର

ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଠିକ୍ ଅଛି ଆଉ ଯେଉଁ ମୋର ଗୋଟେ ଡ୍ରେସ୍ ବି ତିଆରି କରିବାର ଅଛି ହଁ ହେଇପାରିବ ତ ସବୁ ଏକା ବେଳେକେ ହେଇପାରିବ ଆଜ୍ଞା ଆଜ୍ଞା ଆଉ ଡ୍ରେସ୍ଟା କେତେ କ'ଣ ପଡ଼ିବ ତିଆରି କରିବାପାଇଁ ଆପଣ କେତେ କ'ଣ ନେଉଛନ୍ତି ଆଜ୍ଞା ନାଇଁ ନାଇଁ ଅସ୍ତ୍ର ଲାଗିବ ଅସ୍ତ୍ର ଲାଗିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ହେଇ ଡିଜାଇନ୍ ହେରିକା ହେବ ଆଉ ଡ୍ରେସ୍ଟା ଆଉ ଆଜ୍ଞା ଯେଉଁ ଆପଣ କ'ଣ ଆଡ଼ଭାନ୍ସ୍ ନେବେ ଆଗରୁ ନା ସିଲେଇ ପରେ ପେମେଣ୍ଟ୍ କରିବି ନା କେମିତି କ'ଣ

ଆଜ୍ଞା ଆଜ୍ଞା ହଉ ହଉ ଠିକ୍ ଅଛି ଠିକ୍ ଅଛି ହେଲେ ମୁଁ ରଖୁଛି ଆଉ ମୁଁ ଆପଣଙ୍କୁ ଯେଉଁଦିନ ଯିବି ଆପଣଙ୍କୁ କଲ୍ କରିକି ଜଣାଇବି ଆପଣ ଥିବେ କି ନଥିବେ ଜଣାଇକି ଯିବି ଆପଣଙ୍କୁ ଆଉ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ରଖୁଛି